ପାଞ୍ଚ ଲକ୍ଷ ସାତ ହଜାର ଦୁଇ ଶହ ନଅ ଛଅ ଲକ୍ଷ ବାର ହଜାର ପାଞ୍ଚ ଶହ ଆଠ ଏକ ଲକ୍ଷ ପଚାଶ ହଜାର ତିନି ଶହ ସତର ଅଶୀ ହଜାର ନଅ ଶହ ଚଉଷଠି ତିନି ଲକ୍ଷ ଆଠ ହଜାର ନଅ ଶହ ବାସ୍ତରି